ମାଛ ଧରିବାରେ ମହିଳାଙ୍କର ମଧ୍ୟ ବହୁତ ଭୂମିକା ଅଛି ମାଛ ଧରିବାକୁ ସିନା ସମୁଦ୍ରକୁ ଯାଆନ୍ତି ନାହିଁ କିନ୍ତୁ ଅନ୍ୟାନ୍ୟ କାମ କରିବା ପାଇଁ ଅନ୍ୟାନ୍ୟ କାମ ଯେପରିକି ମାଛକୁ ଶୁଖେଇବା ବିଭିନ୍ନ ପ ବିଭିନ୍ନ ପ୍ରକାର ମାଛକୁ ଅଲଗା ଅଲଗା କରିକି ଶୁଖାଇବା ଭାଜିବା ତେଲରେ ଗଡ଼ାଇବା ଏଇସବୁ କାର୍ଯ୍ୟ ମଧ୍ୟ ମହିଳାମାନେ କରନ୍ତି ଜାଲରୁ ମାଛକୁ ଜାଲରୁ ମାଛକୁ କାଢ଼ିବା ଏଇସବୁ କାର୍ଯ୍ୟ ମହିଳା ମାନେ କରନ୍ତି ମହିଳାମାନେ କରନ୍ତି କେବଳ ମହିଳାମାନେ ନୁହେଁ ବିଭିନ୍ନ ପ୍ରକାର ଛୋଟ ଛୋଟ ଛୋଟ ଛୁଆ ପୁଅ ହେଉ ଝିଅ ହୋଉ ସମସ୍ତେ ମଧ୍ୟ ସମସ୍ତେ ଏହି କାର୍ଯ୍ୟ କରି ଥାଆନ୍ତି ପୁରୁଷମାନେ ମାଛ ଧରିବାକୁ ଯାଆନ୍ତି ଓ ମହିଳାମାନେ ମାଛକୁ ଶୁଖାଇ ଭଲ ଭାବରେ ଭାଜି ଓ ବିକି ଖାସ୍ କରି ମହିଳାମାନେ ମାଛକୁ ବିକିବାରେ ବିକିବାରେ ପୁରୁଷମାନଙ୍କୁ ସାହାଯ୍ୟ କରିଥାନ୍ତି ବିଭିନ୍ନ ଘର ଘର ବୁଲି ମହିଳାମାନେ ମାଛକୁ ମୁଣ୍ଡରେ ଧରି ବିକ୍ରି କରିଥାନ୍ତି ଖରା ତାତିରେ କେବଳ ମହିଳାମାନେ ହଁ ଏହି କାର୍ଯ୍ୟ କରି ପାରିବେ ପୁରୁଷମାନେ ମାଛ ଧରନ୍ତି ଓ ମହିଳାମାନେ ତାକୁ ଶୁଖାଇ ବିକ୍ରି କରି କରନ୍ତି